ଆଜିକା ଦିନରେ ବହୁତ ଲୋକ ଚାଷ କରିବାକୁ ଚାହୁନାହାଁନ୍ତି ଯଦିଓ ସେମାନଙ୍କ ପରିବାରରୁ ଅନେକ ବ୍ୟକ୍ତି ଚାଷରେ ନିୟୋଜିତ ହେଇଥାନ୍ତି ସେମାନେ ସେମାନେ କିନ୍ତୁ ନିଜର ମନ ବଳଉନାହାଁନ୍ତି ଚାଷ କରିବା ପାଇଁ ଆଜିକାର ଜେନେରେସନର ପିଲାମାନେ ଚାଷ କରିବାକୁ କେହି ମନ ବଳଉନାହାଁନ୍ତି ସେମାନେ ଭାବୁଛନ୍ତି କି ଚାଷ କରିବା ଦ୍ୱାରା ନିଜର ପ୍ରେଷ୍ଟିଜ୍ କମିଯିବ କି ସେମାନଙ୍କ ସାଙ୍ଗମାନେ ସେମାନଙ୍କୁ ଥଟ୍ଟା ମଜାକ ଉଡ଼େଇବେ କିନ୍ତୁ ଏହା ନୂଆ ଆଗ କାଳରେ ଲୋକମାନେ ଚାଷ କରିକି ନିଜର ପେଟ ପୋଷୁଥିଲେ ଯେଉଁ ଚାଷ କାର୍ଯ୍ୟରେ ନିୟୋଜିତ ହେଇ ତାଙ୍କର ବାବା ଅଜାଙ୍କ ପୂର୍ବପୁରୁଷମାନେ ମଧ୍ୟ ଚାଷ କରୁଥିଲେ ଯେ ସେଇ ଚାଷରୁ ଯେତିକ ପଇସା ମିଳିୁଥାଏ ସେମାନେ ନିଜର ଘର ଏବଂ ପରିବାର ପୋଷଣ କରିଥାନ୍ତି ଆଜିକା ଦିନରେ କୃଷିର ଗୁରୁତ୍ୱ ବହୁତ ମହତ୍ତ୍ୱପୂର୍ଣ୍ଣ କୃଷି କୃଷକ ଯଦି ଚାଷ ନ କରନ୍ତା ତେବେ ଆମେମାନେ ଖାଦ୍ୟ ପାଇପାରୁନଥାନ୍ତୁ ଭୋକ ବିକଳରେ ମର ମରିଥାନ୍ତୁ କିନ୍ତୁ କୃଷି କାର୍ଯ୍ୟ ଯୋଗୁଁ ଆମମାନଙ୍କ ପାଖରେ ବହୁତ ଖାଦ୍ୟ ଏବଂ ଖାଦ୍ୟ ଉପକରଣ ପହଞ୍ଚୁଛି ଯାହା ଆମମାନଙ୍କୁ ବହୁତ ନିଜର ଶାରୀରିକ ଶାରୀରିକ ଏବଂ ମାନସିକ ସ୍ଥଳରେ ବହୁତ ଶକ୍ତି ପ୍ରଦାନ କରୁଛି ଖାଦ୍ୟ ଖାଇବା ଦ୍ୱାରା ଆମର ମନ ଏବଂ ସ୍ୱାସ୍ଥ୍ୟ ବହୁତ ଭଲ ରହୁଛି କୃଷି କୃଷକର ସ୍ଥାନ ଆଜିକା ଦିନରେ ବହୁତ ଉପରେ କୃଷକକୁ ଭଗବାନଙ୍କ ସହିତ ତୁଳନା କରାଯାଇ କୃଷକ ଖରା ବର୍ଷା ଶୀତରେ ପର ହେଇକି ନିଜର ଚାଷ କରେ ଏବଂ ନିଜର ପିଲାଙ୍କ ଚା ଚାହିଦା ପୂରଣ କରିବା ପୂର୍ବରୁ ଅନ୍ୟ ଲୋକଙ୍କର ଖାଦ୍ୟପେୟ ଉପରେ ସେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଥାଏ